କିଏ କହୁଥିଲେ କି

ଆପଣ କିଏ

କେବେ ଆସିବେ କେତେବେଳକୁ ଆସିବେ

ଦଶଟା ବେଳକୁ ଆସିବେ

ହଁ ପୁରା ପୁରା ସଫା ଅଛି ରବିବାର ବନ୍ଦ ହେଉଛି ଆଉ ସଦାବେଳେ ଖୋଲା ରହୁଛି